ନାଇଁ ମୋର୍ କି ହେନ୍ତା କିଛି ନାଇଁ ଆମର୍ ଦୌଡ଼ିବାର୍ କ୍ଷମତା ମାନେ ଆମର୍ ନିଜେ ଯେତ୍କି ପରିଶ୍ରମ କର୍ମୁ ସେନ୍ତି ହିସାବରେ ଦୌଡ଼ିସୁ ଆଉ ଅଲଗା କିଛି ନାଇଁସେ କିଛି ଟେକ୍ନୋଲୋଜି ନାଇଁ ବ୍ୟବହାର କରୁ